ବିଭିନ୍ନ ଖାଦ୍ୟ ରୋଷେଇ କରିବା କଥା କହିବାକୁ ଗଲେ ମୋତେ ସବୁଠୁ କଦଳୀ ମଞ୍ଜା ଆଉ ଆଳୁ ତରକାରୀ କରିବା ପାଇଁଁ ବୋହୁତ ଭଲ ଲାଗିଥାଏ ପ୍ରଥମେ ଆମେ ଆଳୁକୁ ସିଝାଇ ଦେଇଥାଉ ତାପରେ କଦଳୀ ମଞ୍ଜାକୁ ଛୋଟ ଛୋଟ କାଟିକି ତାକୁ ମସଲା ଦେଇକି କଷାଯାଏ ତା'ପରେ ଯେତେବେଳେ ତରକାରୀ ହେଇଆସେ ତ ଆଳୁକୁ ଚକଟିକି ସେଥିରେ ମିଶାଇଦେଉ ତ ସେଇଟା ଖାଇବା ପାଇଁ ପ୍ରକୃତରେ ବହୁତ ସୁନ୍ଦର ବା ବହୁତ ଟେଷ୍ଟି କେଉଁ ଖାଦ୍ୟରେ ରୋଷେଇ କରିବା ସହଜ କଥା ଯଦି ମୁଁ କହିବି ତେବେ ସବୁଠୁ ମୋତେ ଆଳୁ କଷାଟା କରିବା ପାଇଁ ସହଜ ଲାଗେ ସବୁଠୁ ସହଜ କହିଲେ ଆଳୁକୁ ସିଝାଇକି ତାର ଚୋପା ଛଡ଼େଇ ଦେଇକି ତାକୁ ଚକଟିକି କଡ଼ାଇରେ ତେଲ ପିଆଜ ଆଉ ଲଙ୍କା ଜିରା ଗୁଣ୍ଡ ଦିଆଯାଏ ତା'ପରେ ସେଇ ଚକଟା ଆଳୁକୁ ସେଇଠି ପକାଯାଏ ପକେଇ ସାରିବା ପରେ ସେଇ ତେଲରେ ସେଇ ଚକଟା ଆଳୁକୁ ପକାଇକି ଭଜାଯାଏ ସିଏ ନାଲି ନାଲି ହେବା ପର୍ଯ୍ୟନ୍ତ ଭଜାଯାଏ ଆ ତ ସେଇଟା ଖାଇବା ପାଇଁ ବହୁତ ଭଲ ଲାଗେ ଆଉ କଷ୍ଟକର ଯଦି ମୁଁ କହିବି ସବୁଠୁ ଟୁଲ ତରକାରୀ କରିବା ପାଇଁଁ ବହୁତ କଷ୍ଟ କାହିଁକିନା ତାକୁ ସିଝାଇକି ପ୍ରଥମେ ତା ଦେହରୁ ଯେଉଁ କଷା ଜିନିଷ ରହୁଛି ତାକୁ ବାହାର କରିଦିଆଯାଏ ତା'ପରେ ତାକୁ ରୋଷେଇ କରାଯାଏ କିନ୍ତୁ ଏଇଟା ବହୁତ ଦେହ ପ୍ରତି ଭଲ କିନ୍ତୁ ରୋଷେଇ କରିବା ପାଇଁଁ ବହୁତ ଟାଇମ୍ ଟେକିଂ ତ ଏଇ ଭଳିଆ ଟାଇମ୍ ଟେକିଂ ହେଲେ ବି ତାର ସ୍ୱାଦ ବହୁତ